ବନ୍ଧାକୋବି ଅଛେ ବାଇଗନ୍ ଅଛେ ପାତର୍ଘଣ୍ଟା ଅଛେ ବିନ୍ ଅଛେ ଗାଜର୍ ଅଛେ କେନ୍ତା ନବ ଯେ ବନ୍ଧାକୋବି ପନ୍ଦର ଟଙ୍କା ହଁ କିଲୋ ପନ୍ଦର ଟଙ୍କା ବନ୍ଧାକୋବି ଗାଜର୍ ଅଛେ କୋଡ଼ିଏ ଟଙ୍କା ଆଉ ଟମାଟର୍ ହଁ ଟମାଟର୍ ଦେଢ଼୍ କେଜିକୁ କୋଡ଼ିଏ ଟଙ୍କା ଅଛି ଦେଢ଼୍ କେ ଜି ଆଉ ବିନ୍ ପନ୍ଦର ଟଙ୍କା କେନ୍ଟା ନବ ଯେ ଯାହା ଲେଖାଁ ନେଲେ ଦୁଇ ଟଙ୍କା ଛାଡ଼ି ନମା ଦୁଇ ଟଙ୍କା କମ୍ କରି କରି ଦେମା କେତେ କେ ଜି ନେବୁ ଯେ

ବୋଲେ ହେନ୍ତା ହିସାବେ କତା ନ ପକେଇ ନେମା ଆରୁ ଟଙ୍କାଟେ ଦୁଇ ଟଙ୍କା କମ୍ କରି ନେଇକରି ହେନ୍ତା କମ୍ ଆକାରେ ନେଇ ଦେମା କେଁ ଧନିଆ ପତର୍ ବି ଅଛେ କଞ୍ଚା ମିର୍ଚା ଅଛେ ଯେନ୍ତା ନବ ଯେନ୍ଟା ବି ନେବ ସେଟା ଟଙ୍କାଟେ ଲେଖା କମ୍ କରି ନେମି ଆସୁନ୍ ନେଇଯିବେ କି ଆର୍ ବୋଏଲେ ଯେନ୍ତା ପନ୍ଦର ଟଙ୍କା ଦିଆ ହେଉଛେ ହେଟା ତେର ଟଙ୍କା ଦେମି ଯେନ୍ତା କୁଡ଼ିଏ ଟଙ୍କା ସେଟା ସେଟା ଅଠର ଟଙ୍କା ଏନ୍ତା କେନ ଲଗେଇ ହେବା ଆରୁ ବେଶୀ କମ୍ କର ବୋଏଲେ ତ ଆମେ ବି ତ ଗରିବ୍ ଲୋକ୍ ହୁଁ ନେଇଁ ଦୁଇ ପଇସା ଆମେ ବି ପାଇମୁ ଆରୁ ହେନ୍ତି ପାଞ୍ଚ ପାଞ୍ଚଶହ ଟଙ୍କା ନେଇ ପୁଶେ ପାଞ୍ଚଶହ ଟଙ୍କା କମ୍ କରିନାଇଁ ହୁଏ ହେ ଦୁଇ ଟଙ୍କା କମ୍ କରି ନେମା ଦୁଇ ଟଙ୍କା କମ୍ କରି ନେମା ହଁ ଯେ କାଁ ହେଲା ଯହ ନେଲା କି ଯେତେ ନେଲେ ହେନ୍ତା ଆମ୍କୁ ଭୁତି ନେ ପଡ଼ୁ ବୋଲେ ତୁମେ ଆସିକରି ହଁ ବୋଲେ ଉଁ ଠିକ ଅଛି ସେନେ କେତେ ନବ ଯେ ଆସ କଣ୍ଟା ନ ନେଇକରି ପକେଇ ନେମା ଆରୁ କେତେ କେତେ ନେବ ଯେ ସେଟା ହିସାବ ଉଁ କର୍ମା ଏ ରଖିଥିନୁ ଯେ ସବୁ ସରିଗଲାନ ଆର୍ ବି ଦୂସରା ଦୁକାନ୍ ମାନ୍କେ ଅଛି ଆମନ୍ ଯେତକି ଥିଲା ଏଟା ବିକି ଭାଙ୍ଗିକରି ଏଟା ଏତିକି ଅଛି ଆଉ କାଲ୍କେ ଆସ୍ବ ବୋଲେ ଭି ଆର୍ ତୁନ୍ ଶାଗ୍ ଫୁଲ୍ କୋବି ବାଇଗନ୍ ଆଉ ମୂଲା ଏଇଟା ମାନେ ସବୁ ବି ରଖା ହେସି ବୋଲେ ଆମର୍ ନୁ ହଁ ଯେ ଆଲୁ ପିଆଜ ତ ନା ରଖାବେ ଖାଲି କଞ୍ଚା ତୁନ୍ ଶାଗ୍ ଆମେ ରଖୁଁ ହଁ କଞ୍ଚା ତୁନ୍ ଶାଗ୍ ଖାଲି ଆମେ ରଖୁ ଆଉ ଆଲୁ ପିଆଜ ତ ଆମ ଅଛନ୍ ଯୋ ଆମର୍ ପାଖେ ହଁ ତୁମେ ତ ଆସୁଥିଲ ସେ ଘିନିକି ସିନେ ଆସୁଥିଲ ତୁମେ ତ ସାଇଟ୍ ମାରି ମାରିକି ଆମର୍ ଦୁକାନ୍କେ ଯାଉ ଆଜି ଇହା ତିନି କେନ୍ତା ସୁର୍ ପଡ଼ଲା ଯେ ଇହା ତିନି ଆସୁଛ ହଉ ଆସ ହଁ ଭଲ୍ ଆସ ଆସ ଆମର ପାଖେଁ ଅଛି ବି ହେନ୍ତା କମ୍ ଦାମ୍ କରି ନେବାଁ ହେନ୍ତା ଆଲୁ ପିଆଜ୍ ଏସବୁ ଜିନିଷ୍ କାଣା କାଣା ମାନେ ନେବ ଯେ ସବୁ ଦେଖିକରି କମ୍ କରିନେମା ଆରୁ ଆସ ମୋର୍ ଦୁକାନନୁ ଯାହା ଯା ଯାଣା ଅଛି ସବୁ କଟା ନ କଟା ନ ପକେଇ ନମା ଯା ଯାଣା ନେବ ଆର୍ ଆମର୍ ପାଖେଁ ଅଛି ଏଇ ଆଲୁ ଇ ଦୁକାନ୍ ସେନ ପ୍ୟାକିଙ୍ଗ୍ କରିନେମା ଟମାଟର୍ ଦେଢ଼୍ କେଜିକେ କୋଡ଼ିଏ ଟଙ୍କା ଇହା ତିନି ହଁ ବୋଲେ ଇହା ତିନି କାଣ କି ଇହା ତିନି ଟିକେ ଟମାଟର୍ ଇହା ତିନି ବେଶୀ ଟିକେ ଅଛି ତ ବେ ଆଉ ବିହା ସିଜନ୍କୁ ଟିକେ କମ୍ ହେଇଆସି ଗଲେ ଏଥିଲାଗି ଦେଢ଼୍ କେଜିକେ କୋଡ଼ିଏ ଟଙ୍କାକେ ଦେଢ଼୍ କେ ଜି ଲେଖା ଛାଡ଼ି ନେଉଛୁ ହଁ ବୋଲେ ସେ କ୍ରେଟ୍ ହିସାବି ଦେମା ଗୁଟେ କ୍ରେଟ୍କେ କେତେ ପଡ଼ବା ଯେ ସେଟା କଣ୍ଟା ନ ଦେଖିକରି ଦେମା ସେଟାକୁ ଅଶୀ ଟଙ୍କା ପଡ଼ବା କି ଷାଠିଏ ଟଙ୍କା ପଡ଼ବା ସେଟା ଦେଖିକରି କ୍ରେଟ୍ ହିସାବ କରିନେବା ଆର ଦେଇଦେମୁ ହଉ ଠିକ ଅଛି